ଆମ ଭାରତର ଜଳବାୟୁ ଅଟେ ଭଲ ଅଟେ ଏବଂ ଭାରତ ଏକ ବିଭିନ୍ନ ଅଞ୍ଚଳ ଜାତି ଦେଶ ଯେମିତି ଆମ ଦେଶରେ ଆମ ଆମ ଷ୍ଟେଟ୍ ଓଡ଼ିଶାରେ ଯଦି ଆମ ଷ୍ଟେଟ୍ ଓଡ଼ିଶା ଡିଷ୍ଟ୍ରିକ୍ଟ ମାଲକାନଗିରି ଯଦି ଏବେ ବର୍ଷା ହେଉଛି ତ ଅଦର୍ ଷ୍ଟେଟ୍ ଆମର କୋରାପୁଟ ଡିଷ୍ଟ୍ରିକ୍ଟ୍ରେ ଦେଓମାଳିରେ ସେଇଠି ଥଣ୍ଡା ହେଉଛିି ଏମିତି ବହୁତ ଜାଗାରେ ବହୁତ ଇରେ ୱେଦର୍ ଚେଞ୍ଜ୍ ହେଉଛି ଓନ୍ଲି ଆମ ଇଣ୍ଡିଆରେ ହିଁ ଏମିତି ହେଉଛିି ଆଉ ଓଡ଼ିଶାରେ ଜଙ୍ଗଲ ଯୋଗୁଁ ଜଳବାୟୁଟା ଭଲ ହିଁ ରହୁଛି ବର୍ଷାପାତି ବି ଭଲ ହେଉଛି ଆମେ ବର୍ଷା ତ ହେଉଛି ସେଥିପାଇଁ ଆମେ ଧାନ ଚାଷ ବି କରିପାରୁ ଚାଷ ବି ହେଉଛି ଜଳବାୟୁ ଯୋଗୁଁ ବହୁତ ଉପକାର ହେଉଛି ଏବଂ ଜଳବାୟୁ ଯୋଗୁଁ ଆମେ ଅକ୍ସିଜେନ୍ ନେଇପାରୁଛୁ ଗଛ ରହିଯାଉଛି ଗଛ ରହୁଛି ବୋଲି ତ ଆମେ ବଞ୍ଚୁଛୁ ତ ଗୋଟେ ମଣିଷ ବଞ୍ଚିବା ପାଇଁ ଜଳବାୟୁ ନିର୍ଦ୍ଦିଷ୍ଟ ଇଏ ଦରକାର